ଯଦିଓ ଓଡ଼ିଆ ଭାଷା ସ୍ଵାଧୀନତା ପୂର୍ବରୁ ମାନ୍ୟତା ପ୍ରାପ୍ତ ହୋଇଥିଲା କିନ୍ତୁ ଓଡ଼ିଆ ଭାଷାକୁ ବହୁତ କମ୍ ଲୋକ ଜାଣିଥିଲେ ଏଇଟା ଏକ ସବୁଠୁ ବଡ଼ ଭୁଲ୍ ଧାରଣା କାରଣ ଓଡ଼ିଆ ଭାଷାର ଯେତେବେଳେ ଉନ୍ନତି ହେଲା ସେତେବେଳେ ବହୁ ଲେଖକ କବି ଓଡ଼ିଆ ଭାଷାରେ ମଧ୍ୟ ବିଭିନ୍ନ ବଳିଷ୍ଠ ଲେଖନୀ ଚାଳନା କରି ଓଡ଼ିଆ ଭାଷାକୁ ସୁଦୃଢ଼ କରିପାରିଥିଲେ କିନ୍ତୁ ଏଇ ଯେଉଁ ଲେଖନୀ ଚାଳନା କରି ଯେଉଁ ପୁସ୍ତକ ସବୁ ହୋଇଥିଲା ସେ ପୁସ୍ତକସବୁ ଅନ୍ୟ ରାଜ୍ୟକୁ ଯାଇପାରି ନଥିଲା ଏବଂ ଏହାର ପ୍ରସାର ହୋଇପାରି ନଥିଲା ତେଣୁ ଏହି ଯେଉଁ ଜିନିଷଟା ଲୋକମାନଙ୍କ ଭିତରେ ରହିଛି ସେହି ସବୁ ଭୁଲ୍ ଧାରଣାକୁ ଏବେ ଦୂରେଇବା ଆବଶ୍ୟକ ତେଣୁ ଦେଶ ସ୍ତରରେ ଓଡ଼ିଶା ଭାଷାକୁ କିପରି ଅଧିକ ଉନ୍ନତି କରାଯାଇପାରିବ ସେଥିପାଇଁ ବଳିଷ୍ଠ ପଦକ୍ଷେପ ଆବଶ୍ୟକ ଓଡ଼ିଆ ଭାଷାର ବିଶ୍ଵବିଦ୍ୟାଳୟ ହେବା ଆବଶ୍ୟକ ଏବଂ ଓଡ଼ିଆ ଭାଷା ବିଶ୍ଵବିଦ୍ୟାଳୟ ସାରା ଦେଶରେ ନାମ କରି ବିଭିନ୍ନ ପିଲାଙ୍କୁ ଆକୃଷ୍ଟ କରିବା ଆବଶ୍ୟକ ଏବଂ ଓଡ଼ିଆ ଭାଷାକୁ ଆହୁରି ବଳିଷ୍ଠ କରିବା ପାଇଁ ଲେଖକ ଏବଂ କବିମାନଙ୍କୁ ଅଧିକ ପ୍ରୋତ୍ସାହନ ଦେଲେ ଏହା ଦେଶ ସ୍ତରରେ ଏକ ଅଧିକ ସୁଦୃଢ ହୋଇପାରିବ ଏବଂ ଓଡ଼ିଆ ଭାଷାରେ ପଢ଼ିବା ପାଇଁ ପିଲାମାନେ ଅଧିକ ଆକୃଷ୍ଟ ହୋଇପାରିବେ